ଚାରି ଜାନୁୟାରୀ ଦୁଇ ହଜାର କୋଡ଼ିଏ ଛଅ ଡିସେମ୍ବର ଦୁଇ ହଜାର ଉଣେଇଶି

ଫେବୃୟାରୀ ଦୁଇ ହଜାର ଚଉଦ ଅଠର ନଭେମ୍ବର ଦୁଇ ହଜାର ଷୋହଳ ସାତ ଅକ୍ଟୋବର ଦୁଇ ହଜାର ଚବିଶ